ପର୍ବପର୍ବାଣି ତ ନୁହଁ କିନ୍ତୁ ଯେତେବେଳେ ମୁଁ ସ୍କୁଲରେ ପଢ଼ୁଥିଲି ସେହି ସମୟରେ ଏକ ଜଗନ୍ନାଥ ମୂର୍ତ୍ତି ତିଆରି କରିଥିଲି ଏବଂ ଗଣେଶ ପୂଜାରେ ଗଣେଶଙ୍କୁ ମୂର୍ତ୍ତି ତିଆରି କରିଥିଲି ସେହି ମୂର୍ତ୍ତି ତିଆରିରେ ମୋତେ ବହୁତ ଆନନ୍ଦ ମଧ୍ୟ ମିଳିଥିଲା ଏବଂ ସେହି ମୂର୍ତ୍ତି ତିଆରି କରିବା ପାଇଁ ପାଖାପାଖି ମୁଁ ପାଞ୍ଚରୁ ଛଅ ଦିନ ସମୟ ମଧ୍ୟ ନେଇଥିଲି ଛୋଟବେଳେ ଯେଉଁ ମାଟିକୁ ଚିଟା ମାଟିକୁ ନେଇକି ମୂର୍ତ୍ତି ତିଆରି କରାଯାଉଥିଲା ସେହି ଚିଟା ମାଟିରେ ଆମେ ତାକୁ ଗୋଲ କରିକି ପାଗ କରିକି ମୂର୍ତ୍ତି ତିଆରି କରିଥିଲୁ ସେହି ମୂର୍ତ୍ତିକୁ ଆମେ